ଖୋଲାପାଣିରେ ପହଁରିବା ସମୟରେ ସୁରକ୍ଷିତ ରହିବା ପାଇଁ ବଡ଼ ବଡ଼ ଜଳାଶୟରେ ପ୍ରତିବନ୍ଧକ ରହିଛି ଅନେକ ପ୍ରକାର ପଥର ଶୈବାଳ ପାଣିର ଦୃଢ଼ ପ୍ରବାହ ଇତ୍ୟାଦି ଦ୍ୱାରା ମନୁଷ୍ୟର ବହୁତ କ୍ଷତି ଘଟୁଛି ଯାହାଫଳରେ କିି ସେମାନେ ଗାଧୋଇବା ସମୟରେ ଗୋଡ଼ ଖସି ଯାଇ ସେମାନଙ୍କର କୌଣସି ଦୁର୍ଘଟଣା ହେବାର ସମ୍ଭାବନା ରହିଥାଏ ସେଥିପାଇଁ ଜଳକୁ ସବୁବେଳେ ସ୍ୱଚ୍ଛ ରଖିବା ଆବଶ୍ୟକ ସେଗୁଡ଼ିକର ସଠିକ୍ ପରିମାଣରେ ସଫା କରିବା ଆବଶ୍ୟକ ଏଗୁଡ଼ିକୁ ଭଲ ଭାବରେ କରିବା ଆବଶ୍ୟକ ପହଁରିବା ସମୟରେ ବହୁତ ଅସୁବିଧା ହୋଇଥାଏ ତେଣୁ ସେଗୁଡ଼ିକୁ ଭଲ ଭାବରେ ସ୍ୱଚ୍ଛ ରଖିଲେ ପହଁରିବା ସହଜ ହୋଇଥାଏ